ଭାରତର ମୁଖ୍ୟ ଧାର୍ମିକ ସ୍ଥଲ ହେଉଚି ପୁରୀ ପୁରୀ ସ୍ଥଲକୁ ଯାଇକି ଲୋକମାନେ ବହୁତ ଜଗନ୍ନାଥ ଧାମ ଧାମ ବୋଲି ଭାବନ୍ତି ତାପରେ ଅଛି ଧାର୍ମିକ ଅଶୋକା ସ୍ତମ୍ଭ ଅଶୋକ ସ୍ତମ୍ଭ ମଧ୍ୟ ଅଛି ଏମାନେ ଶିଖ୍ ଧର୍ମ ବା ଜୈନିକ ଧର୍ମରେ ଦଣ୍ଡମିତ ଅଟନ୍ତି ଆଉ ହିନ୍ଦୁ ଧର୍ମରେ ଧର୍ମ ଧାର୍ମିକ ସ୍ଥଲ ହେଉଛି ପୁରୀ ପୁରୀରେ ଲୋକମାନେ ଜଗନ୍ନାଥଙ୍କ ଧାମରେ ଧାମିତ ହୁଅନ୍ତି ଯେଉଁମାନେ ଯାଆନ୍ତି ତାଙ୍କର ପାପରୁ ମୁକ୍ତି ପାଇବା ପାଇଁ ହିଁ ପୁରୀ ଧାମ ଯାଆନ୍ତି ଦାର୍ଶନିକ ସ୍ଥାନ ଅଟେ ଯାହାଫଳରେ ବାହାରୁ ଲୋକମାନେ ମଧ୍ୟ ଆସନ୍ତି ଏବଂ ତାହା ସେମାନେ ଦର୍ଶନ କରିଥାନ୍ତି ଏହା ଫଲରେ ସେମାନେ ଲୋକଙ୍କର ମୋଟିଭେଟ୍ ବା ମନ ପରିବର୍ତ୍ତନ ହୋଇଥାଏଏହା ଦ୍ୱାରା ଲୋକେ ନିଜର ଧର୍ମ ଧର୍ମ ହିସାବରେ ସେଠାରେ ଅନୁକରଣ କରନ୍ତି ଏବଂ ପରିବର୍ତ୍ତନ କରି ଆସିଥାନ୍ତି